ପର୍ଯ୍ୟଟକମାନଙ୍କ ପାଇଁ ଆମ ଆଖପାଖରେ ରହିବା ପାଇଁ ବହୁତ କିଛି ସୁବିଧା ଅଛି ଲଜ୍ ହୋଟେଲ୍ ହୋମ୍ ଷ୍ଟେ ଇତ୍ୟାଦିର ସୁବିଧା ରହିଛି ସେମାନେ ବାହାରୁ ଆସିକି ରହିଲେ ବି ତାଙ୍କର କିଛି ଅସୁବିଧା ହେବ ନାହିଁ ସେମାନଙ୍କୁ ସକାଳେ ଠିକ୍ ଟାଇମରେ ଖାଇବା ପାଇଁ ମିଳିଯାଏ ସକାଳେ ତାଙ୍କୁ ଚାହା ଜଳଖିଆ ମଧ୍ୟାହ୍ନ ଭୋଜନରେ ଖାଇବା ପାଇଁ ଭଲ ଖାଦ୍ୟ ଏବଂ ରାତ୍ରି ଭୋଜନ ମଧ୍ୟ ମିଳିଯାଏ ସେମାନେ ଯଦି ଚାହିଁବେ ଆଖପାଖରେ ଯାଇକି ବୁଲି ବି ପାରିବେ ଚାରିପଟେ ଦେଖି ବି ପାରିବେ ସବୁ ଜିନିଷ ଜାଣି ବି ପାରିବେ ସେଥିପାଇଁ ବାହାର ପର୍ଯ୍ୟଟକମାନଙ୍କ ପାଇଁ ଆମ ଆଖପାଖରେ କିଛି ଅସୁବିଧା ହୁଏନି ବା ରହିବା ପାଇଁ ସେମାନଙ୍କୁ ସୁବିଧା ମିଳିଯାଏ